ଆମର୍ ଯେନ୍ଟାକି ଅଛେ ମନ୍ଦିର୍ ପୁରୀ ଜଗନ୍ନାଥ୍ ମନ୍ଦିର୍ ବହୁତ୍ ଦୂରଦୂରାନ୍ତରୁ ଆସୁଚନ୍ ଏତେ ପରିମାଣ୍ରେ ଜଗନ୍ନାଥ୍ର ମହାପୁରୁଙ୍କର ଡ଼ୋରି ଲାଗିଥିସି ଯେ ଏତେ ପରିମାଣ୍ରେ ଆଏସୁଁ ଯେ ଦେଶ ବିଦେଶରୁ ଠାରୁ ଯେନ୍ଟାକି ମନ୍ଦିର୍ରେ ଅଛନ୍ତି କାଲିଆ ଜଗନ୍ନାଥ ସୁଭଦ୍ରା ଆମର୍ ବହୁତ୍ ତୀର୍ଥଥିଲେ ବଡ଼୍ ଗୁଟେ ଜାଗା ହଉଚେ ବହୁତ୍ ଦୂର ଦୁରାନ୍ତର ସେନିକେ ଆଏସନ୍ ଦର୍ଶନ କରିବାର୍ ପାଇଁ ତାପରେ ହେଲା ଆମର୍ ନନ୍ଦନ୍କାନନ୍ ଚିଡ଼ିଆଖାନା ସେନ ବି ବହୁତ୍ ଜୀବଜନ୍ତୁ ରହୁଚନ୍ ଦେଖ୍ବାର୍ ଲାଗି ଏତେ ପରିମାଣ୍ରେ ଲୋକ ଆଏସନ୍ ଯେ ବହୁତ୍ ଇଏରେ ଲୋକର୍ ପସନ୍ଦ୍ ବି ଥାଏ ଏତେରେ ଲୋକ ଆଏସନ୍ ଯେ ଭାବି ନି ହୁଏ ଯେଉଁ ତୀର୍ଥ କରିବା ପାଇଁ ଚନ୍ଦ୍ରଭାଗା ବି ଆଏସନ୍ ସମଲେଶ୍ଵରୀ ମନ୍ଦିର୍ ଏତେ ହିସାବେ ଆଏସନ୍ ଯେ ବହୁତ୍ ପରିମାଣ୍ରେ ଲୋକ ଆସୁଚନ୍ ସମଲେଶ୍ଵରୀ ମନ୍ଦିର୍ ତାର ଯଉ ଚନ୍ଦ୍ରଭାଗା ନରସିଂହନାଥ୍ ହରିଶଙ୍କର ଏତେ ପରିମାଣ୍ରେ ଲୋକ୍ ଆସୁଚନ୍ ଯେ ଯେନ୍ଟାକି ବହୁତ୍ ଦୂର ଦୁରାନ୍ତରରୁ ଆଉଚନ୍ ବି ଦେଶ ବିଦେଶରୁ ଆସିକରି ସେମାନେ ଇଟା ଇଟା କରୁଚନ୍ ଯେ ବହୁତ୍ ଏରିଆରେ ସେ ସେ ମନ୍ଦିର୍ମାନ୍କର୍ ନାଁ ବହୁତ୍ ଚର୍ଚ୍ଚିତ ବି ଅଛେ ଏତେ ଲୋକ ତାର୍ ତୀର୍ଥ ଦିନମାନଙ୍କରେ ହେସନ୍ ଯେ ଭାବି ନି ହୁଏ ଏତେ ଲୋକ ତାମାନେ ରାସ୍ତା ବି ଦେବାର୍ ଲାଗି ଗୁଟେ ବହୁତ୍ ଇଟା ଆଉ କିଏ ଯଦି ଜଣେ ହଜିଯିବ ସେ ଭିତରେ ତାକୁ ପାଇବାର୍ଟା ବି ଏତେ ଭିଡ଼ ଲାଗ୍ସି ଯେ ବହୁତ୍ ଭିଡ଼ ଲାଗ୍ସି ଆମର୍ ଯେଉଁଟାକି ସୋନ୍ପୁରେ ବି ଅଛି ଆମର୍ ସୁବର୍ଣ୍ଣ ମନ୍ଦିର୍ ଯେନ୍ଟାକି ଘୋଡ଼େ ସୁନା ବର୍ଷିଥିଲା ହେନ୍ତା ଗୁଟେ ମନ୍ଦିର ଅଛେ ସୋନପୁର୍ର ବି ଗୁଟେ ଅଛେ ବହୁତ୍ ଇଟା ସମ୍ବଲ୍ପୁର୍ର ସମଲେଇ ମନ୍ଦିର୍ ବି ଗୁଟେ ବହୁତ୍ ଇଟା ଅଛେ ସମ୍ବଲ୍ପୁର୍ର ସମଲେଇ ସମଲେଇ ମନ୍ଦିର୍ ମାନେଶ୍ୱର୍ ମନ୍ଦିର୍ ବହୁତ୍ ଏନ୍ତା ମନ୍ଦିର୍ମାନେ ତୀର୍ଥ କର୍ବାର ମନ୍ଦିର୍ମାନେ ଅଛେ ଯେନ୍ଟାକି ହୀରାକୁଦ୍ ସମୁଦ୍ରରେ ବି ସେନ୍କେ ବି ଭଣ୍ଡାର୍ ଜଳ ଭଣ୍ଡାର୍କେ ଯାଇକରି ବି ସମ୍ବଲପୁର୍ ଗଲାବେଲେ ଦେଖିକି ଯାଉଚନ୍ ମା' ମେଟାକାନି ମନ୍ଦିର୍ ବି ଯାଉଚନ୍ ଏମତି ତା'ପରେ କୁଦ୍ ମେଣ୍ଡାର ମେଟାକାନି ଯଉଛନ୍ ଯେନ୍ଟାକି ଜାମୁଡାଳ ମାର୍ସନ୍ ବୋଲି ହେନେ ଗୋଟେକେ ବାହାର୍ସି ସେନ୍କେ ବି ଯାଉଛନ୍ ବହୁତ୍ ଏନ୍ତା ଇଏରେ ଯାଉଛନ୍ ଯେ ଏତେ ପରିମାଣରେ ଲୋକ ହଉଛନ୍ ଯେ ନିକେଁ ଇଟାକ କୋଡ଼ ମାଛ ବଲ୍ସନ୍ ଏତେ ମାଛ ବଡ଼ ବଡ଼ ମାଛ ଯେ ଭାବିନଥିବେ ଯେନ୍ଟାକି ମାନେସର୍ରେ ଯେନ୍ଟାକି ପଚିଶ୍ କେ ଜି ତିରିଶ୍ କେଜିର କଇଁଛ ଯେନ୍ଟାକି ବାହାର୍ସନ୍ ଆଉ ଗୁଟେ ଜାଗା ହେଲା ଚର୍ଦ୍ଦା ଚର୍ଦ୍ଦା ଗୁଟେ ଇଏ ମନ୍ଦିର୍ ମହାଦେବ ମନ୍ଦିର୍ ଏ କିନ୍ତୁ ବହୁତ୍ ସେଥିରେ ଲୋକ ବହୁତ୍ ଭିଡ଼ ହେସନ୍ ହେନ୍ତା ହେଇକିରି ଇଟା ହଉଛେ